ମୁଇଁ ତ ବେଶୀକରି ଡ଼କ୍ଟର୍ ଆମ୍ବେଦକର୍ ର ବହି ପୁସ୍ତକ ବହୁତ୍ ଭଲ୍ ଲାଗ୍ସି ମତେ ପଢ଼ବାକେ ଆଉ ମଝି ମଝିରେ ଟାଇମ୍ ମିଲ୍ଲେ ଯଦି ମୁଇଁ ସମାଜ ପେପର୍ ବି ପଢ଼ସିଁ ହେଲେ ଡ଼କ୍ଟର୍ ଆମ୍ବେଦକର୍ ଙ୍କ ବହୁତ୍ କରି ଦେଇଛେ ଆଉ ଆମର ଯେନ୍ ଆମେ ସିଡ଼୍ୟୁଲ୍ କାଷ୍ଟ୍ ଅଛୁଁ ତ ଆମ୍କେ ଲୋକ୍ମାନେ ଆମ୍କେ ବହୁତ୍ ଘୃଣା ବି କରୁଥିଲେ ତ ତା'ର୍ପରେ ତା'ର୍ ବହି ପଢ଼ଲା ଦିନୁ ମତେ ବହୁତ୍ ଭଲ୍ ଲାଗ୍ଲା ଏବେ ଆମେ ବଡ଼ ଲୋକ୍ ସଙ୍ଗେ କଥାବାର୍ତ୍ତା ହେବାକେ ବି ଆମ୍କେ ଭଲ୍ ନାଇଁ ଆମେ ନାଇ ଠେହେରି ପାରୁଥାଇ ଏବେ ତା'ର୍ କା'ଯେ ବୋଲିକରି ଆମେ ଲୋକ୍ର ପାଖେ ଏବେ ଠିଆ ବଡ଼୍ ଲୋକ୍ ସାଙ୍ଗେ ବି କଥାବାର୍ତ୍ତା ହେଇପାରୁଛୁଁ ସମାଜ୍ରେ ବି ବସି ପାରୁଛୁଁ

ଆମ୍କେ ବହୁତ୍ ସୁବିଧା ଡ଼କ୍ଟର୍ ଆମ୍ବେଦକର୍ ଆମ୍କେ କରିଛେ ଆଉ ଡ଼କ୍ଟର୍ ଆମ୍ବେଦକର୍ କେ ଆମେ ନେଇ ଜାନିଥେଇ ଇ ଭଲିଆ ଲୋକ୍ ବୋଲିକରି ଏବେ ଲୋକ୍ମାନେ ସମସ୍ତେ ଜାଣ୍ଲେ ନା ଡ଼କ୍ଟର୍ ଆମ୍ବେଦକର୍ ଇ ଭଲିଆ ଲୋକ୍ ବୋଲିକରି ହେଲେ ତା'ର୍ ତା'ର୍ ପୁସ୍ତକ ତା'ର୍ ପୁସ୍ତକ୍କେ ବହୁତ୍ ବଡ଼୍ ବଡ୍ ଲୋକ୍ ବହୁତ୍ ଅଦର୍ କାଷ୍ଟ୍ ମାନେ ତା'ର୍ଟା ଲୋପ୍ ଲୋପ୍ କର୍ବାର୍କେ ଚାହୁଁଛନ୍ ହେଲେ କାହିଁ ଯିବା ସେଟା ସମ୍ବିଧାନ୍ ସେ ଲେଖିଛେ ପରେ ଆଉ ତ ତା'ର୍ ବହି ଲୋପ୍ ପାଏବା କାଏଁ